ବିଭିନ୍ନ ସ୍ତରରେ ଶିକ୍ଷା ବ୍ୟବସ୍ଥା ଯେଉଁ ସବୁ ଗୁଡ଼ିକ ହେଉଛି ଯେପରିକି ଶିକ୍ଷା କ୍ଷେତ୍ରରେ ସମସ୍ତ କଠିନ ଭାବରେ ଆହରଣ କରିବା ତାର ଉପଯୋଗ କରାଯାଇଥାଏ ସ୍କୁଲ୍ କଲେଜ୍ରେ ଯେଉଁ ସବୁ ଶିକ୍ଷା ଦେଇଥାନ୍ତି ଶିକ୍ଷକମାନେ ତା'ର ସଦାଚାର ଓ ଉପଯୋଗ କିଭଳି କରିବେ କିପରି ପଢ଼ିପାରିବେ ଲେଖିବା ଏବଂ ଲୋକଙ୍କୁ ବୁଝାଇ ପାରିବା ଭଳି କଥା ଶିଖାଇଥାନ୍ତି ଯେପରିକି ପ୍ରଶାସନିକ କାର୍ଯ୍ୟରେ ଯେଉଁ ସବୁ କାଗଜପତ୍ର ତଦାରଖ କରାଯାଏ ତାହା ହେଉଛି ଆମ ଶିକ୍ଷାର ଲାଭ ଗୋଟିଏ କଲେଜ୍ରେ ଯେପରି ସାଇନ୍ସରେ ସାଇନ୍ସରେ ପଢ଼ା ଯାଇଥାଏ ସେମାନେ କିଭଳି ଭାବରେ ଗୋଟିଏ ପଶୁର ଦାୟିତ୍ୱ ନେବେ ଏବଂ ଡାକ୍ଟର ହୋଇ ଜଣେ ରୋଗୀକୁ ଭଲ କରିପାରିବେ ତାହା ମଧ୍ୟ ଶିଖା ହୋଇଥାଏ ଗୋଟିଏ ଶିଳ୍ପଗୁଡ଼ିକରେ ଜଣେ ଶିକ୍ଷିତ ବ୍ୟକ୍ତି ନଥିଲେ ତାହା ଉତ୍ପାଦନ କରାଯାଇପାରିବ ନାହିଁ ତାଙ୍କୁ କିଭଳି ବିଜ୍ଞପ୍ତି ଦିଆଯାଏ ତାହା ଇଞ୍ଜିନିୟର ପଢ଼ିବାକୁ ପଡ଼ିଥାଏ ଯଦି ଗୋଟିଏ ଜାଗାରେ ବାତ୍ୟା ହୋଇଯାଏ ତାର ତଦାରଖ କରିବା ପାଇଁ ପ୍ରଶାସନିକ ସେବା କିଭଳି ଦାୟିତ୍ୱ ତୁଲାଇବେ ତା'ର ମଧ୍ୟ ଦାୟିତ୍ୱ ନେଇଥାନ୍ତି ଆମ ଦେଶରେ ଶିକ୍ଷାର ପ୍ରଚଳନ ଏତେ ମାତ୍ରାରେ ପ୍ରଚଳିତ ହୋଇଛି ଯେ ତାହା ଅନ୍ୟ ଦେଶରେ ବିଚଳିତ ହୋଇଯାଏ ଯେପରିକି ଆମ ଦେଶକୁ ଆସି ଅନ୍ୟ ଦେଶର ଲୋକମାନେ ଶିକ୍ଷାଲାଭ କରିଥାନ୍ତି